ନଅ ଲକ୍ଷ ପାଞ୍ଚ ହଜାର ଚାରିଶହ ତିରିଶ ପଞ୍ଚାବନ ହଜାର ଚାରିଶହ ସତୁରି ଆଠ ଲକ୍ଷ ପଚାଶ ହଜାର ତିନିଶହ ଚାଳିଶ ପନ୍ଦର ହଜାର ତିନିଶହ ଚାଳିଶ ପଞ୍ଚାବନ ହଜାର ପାଞ୍ଚଶହ ପଚାଶ